ସାର୍ ନମସ୍କାର ହଁ ସ୍ଵିଗି ଦ୍ୱାରା ଇଏ ହେଇକି ଆପଣଙ୍କ ରେଷ୍ଟୁରାଣ୍ଟ ଟିିକେ ଅଛି ତ ହଁ ଯେଉଁ ଖାଇବାଟା ଯେନ୍ ଅର୍ଡ଼ର କରିଥିଲି ହଁ ଯେଉଁ ତନ୍ଦୁୁରୀ ଡାଲି ଯେଉଁ ଅର୍ଡ଼ର କରିଥିଲି ହଁ ତାର୍ ସାଙ୍ଗେ ସେଥିରେ ଏବେ ଚିକେନ୍ ଚିକେନ୍ ଫ୍ରାଏ ଟିକେ ମିକ୍ସ କରିଦଉନ୍ ହଁ ସେଟା ଟିକେ ଛାଡ଼ି ଦେଇଥିଲି ହଁ ଅର୍ଡ଼ର କରିବ ଭାବୁଥିଲି ଯେ ସେଇଟା ଆଜି ଆମିଷ ଖାଇ ହବନାହିଁ ତ ନିରାମିଷ ହବ କିନ୍ତୁ ଆମିଷ ଚଳିବା ସେଥିଲାଗି ଚିକେନ୍ ସେଥିରେ ସେଥିରେ ଆଡ଼୍ କରିଦେଉନ୍ ଆର୍ ଅତିଶୀଘ୍ର ଟିକେ ପଠେଇଦେଉନ୍